ସାଧାରଣତଃ ମୁଁ ମୋ ଚାଷ ଜମିରେ ଫସଲ କରିଥାଏ ପାଣିପାଗ ଖରାପ ହେବା ଦ୍ଵାରା ମଧ୍ୟ ମୋ ଚାଷରେ ପ୍ରଭାବ ପଡ଼ିଥାଏ ମୋ ଚାଷ ଠିକ୍ ସେ ହୋଇପାରେ ନାହିଁ ବହୁତ ମୋତେ କଷ୍ଟ ହୁଏ କାରଣ ମୁଁ ବହୁତ ପଇସା ଖର୍ଚ୍ଚ କରି ମୁଁ ମୋ ଚାଷ ଜମିରେ ଚାଷ ଭଲ କରିବା ପାଇଁ ମୁଁ ଚେଷ୍ଟା କରେ କିନ୍ତୁ ପାଣିପାଗର ଅଭାବ ସକାଶେ କେଉଁ ଟାଇମ୍ରେ ପାଣି ହେଉ ପାଣି ଟାଇମ୍ରେ ପାଣି ବର୍ଷା ହେବନି ଖରାଦିନେ ପ୍ରବଳ ଖରା ମାନେ ପାଣି ବି ଯଦି ମଡ଼ାଯିବ ଗୋଟେ ମାନେ ଗୋଟେ ଦିନରେ ପାଣି ଶୁଖିଯିବ ଗଛକୁ ମୁଁ ଠିକ୍ ସେ ପାଣି ଯୋଗାଇ ପାରେ ନାହିଁ ତାହାଦ୍ଵାରା ମୋ ଫସଲରେ ବହୁତ ପ୍ରକାର ଅସୁବିଧା ହୋଇଥାଏ ତା'ସହିତ ବିଭିନ୍ନ ପ୍ରକାର କୀଟପତଙ୍ଗ ମୋ ଚାଷଜମିର ଗଛକୁ ଖାଇକି ନଷ୍ଟ କରିଦିଅନ୍ତି ଯାହାଦ୍ଵାରା ମୋତେ ବହୁତ ରାସାୟନିକ ସାର ବିଷ ଉପରେ ସାହାରା ନେବାକୁ ପଡ଼ିଥାଏ କିନ୍ତୁ ଯେତେ ନେଲେ ବି ତାହା ସେ ଆଜିର ଯେଉଁ କୀଟପତଙ୍ଗମାନେ ସେମାନେ ସେଇ ରାସାୟନିକ ଉପରେ ଏତେ ଅଭ୍ୟସ୍ତ ହେଇଗଲେଣି ଯେତେ ଯେକୌଣସି ରାସାୟନିକ ସାର ଓ ବିଷ ହଉ ଆମେ ବ୍ୟବହାର କଲେ ବି ତାହା ସେମାନଙ୍କୁ କୌଣସି ପ୍ରକାର ପ୍ରଭାବ ପକାଉ ନାହିଁ ଯଦି ଆଜି ଆମେ କୀଟ ସାର କୀଟପତଙ୍ଗ ମାରିବା ପାଇଁ ଆମେ ହେଉଛି ରାସାୟନିକ ବିଷ ବ୍ୟବହାର କଲେ ତାହା ଗୋଟେ ଦିନ ଦୁଇ ଦିନ ପରେ ପୁଣି ସେଇ ଗଛକୁ ଆମେ ନଷ୍ଟ କରିବାକୁ ଆସୁଛନ୍ତି ଫଳକୁ ନଷ୍ଟ କରିଦେଉଛନ୍ତି ସେଇଥିପାଇଁ ବହୁତ କଷ୍ଟ ଆମକୁ ହେଉଛି ଯାହା ଦ୍ଵାରା ଗୋଟେ ଚାଷୀ ସିଏ ତା'ର ଫସଲରୁ ଯେତିକି ପରିମାଣର ଲାଭ ପାଇବା କଥା ପାଇପାରୁନାହିଁ ଯାହା କେବଳ ପେଟଟା ଜୀବନ ଯେତେବେଳେ ଜନ୍ମ ହେଇଛି ପେଟଟା ପୋଷିବା ପାଇଁ କେବଳ ପେଟୁକୁ ଖଣ୍ଡେ ଦାନା ମିଳୁଛି ଛଡ଼ା ୟା ଛଡ଼ା କିଛି ନୁହେଁ ଏଥିପାଇଁ ତା' ଭବିଷ୍ୟତ ଆଜି ଚାଷୀର ଭବିଷ୍ୟତ ଆଜି ଅନ୍ଧକାର ହେଇକି ରହିଛି ସେଥିପାଇଁ ଆମକୁ ବହୁତ କଷ୍ଟ ହେଉଛି